ଆମ ଗାଁ ଗହଳିରେ ବର ଅଶ୍ୱସ୍ତ ଗଛ ରହିଛି ସେଠାର ଗଛମୂଳରେ ଗୋରୁ ଗାଈ ମାନେ ଶୋଉଛନ୍ତି ଏବଂ ମଣିଷ ମାନେ ମଧ୍ୟ ତା ଗଛ ତଳେ ବସୁଛନ୍ତି ସେ ଆମକୁ ଛାୟା ପ୍ରଦାନ କରୁଛି ଏବଂ ଅମ୍ଳଜାନ ବି ଆମକୁ ଦେଉଛି ତା ଦେହରେ ଡାଳରେ ଡାଳ ମାନଙ୍କରେ ଗଛରେ ସେ ପଶୁ ପକ୍ଷୀମାନେ ବସବାସ କରୁଛନ୍ତି ଏବଂ ଲୋକମାନଙ୍କୁ ମଧ୍ୟ ସେ ଡାଳପତ୍ର ଜାଳେଣୀ ଦ୍ୱାରା ଯୋଗାଇ ଦେଉଛି